ମୁଁ ସୃଷ୍ଟି କରିଥିବା ମୋର ଭଲ ଭଲ ଡ୍ରଇଂ ସବୁ ଚିତ୍ର କରେ ସବୁ ସବୁ ପରିକା ଡ୍ରଇଂ ମୋତେ ଆସେ ଚିତ୍ର ବଣେଇବା ପାଇଁ ଆଉ ସମସ୍ତେ ମୋ ଚିତ୍ରକୁ ଦେଖି ବହୁତ ଭଲ ଅଛି ଡ୍ରଇଂ ଭଲ ଜାଣୁ ଚିତ୍ର ବଣେଇବା ପାଇଁ ସମସ୍ତେ କହିଥାନ୍ତି ଆଉ ମୁଁ ମୋ ଘରେ ମୋ ରୁମ୍ରେ ସବୁ କାନ୍ଥରେ ଡ୍ରଇଂ ଚିତ୍ର କରିକି ରଖିଛି ଲଗେଇଛି ଆଉ ଗିଫ୍ଟ ମଧ୍ୟ ମୋ ସାଙ୍ଗମାନଙ୍କୁ ଦେଇଛି ତାଙ୍କ ବଡ଼େରେ ଆଉ ମୋ ସାଙ୍ଗମାନେ ମୋ ଡ୍ରଇଂକୁ ବହୁତ ପସନ୍ଦ କରନ୍ତି ମୋ ଘରେ ବି ସମସ୍ତେ ବହୁତ ପସନ୍ଦ କରନ୍ତି ସମସ୍ତେ ଆମ ସବୁ ସବୁ ଗଛ ଝରଣା ଘର ସବୁପ୍ରକାର ଚିତ୍ର କରେ ଆଉ ମୋତେ ଚିତ୍ର କରିବାକୁ ବହୁତ ଭଲ ଲାଗେ ସବୁ ପ୍ରକାର ଚିତ୍ର କରେ ଯେଉଁ ଜାଗା ଯାଏ ନୂଆଁ ଜାଗା ଯାଏଁ ନୂଆ କିଛି ଦେଖେ ସେସବୁ ଚିତ୍ର କରେ ଡ୍ରଇଂ କରେ ମୋତେ ବହୁତ ଭଲ ଲାଗେ ଚିତ୍ର କରିବା ପାଇଁ ଆଉ ମୋ ସାଙ୍ଗମାନଙ୍କୁ ସମସ୍ତଙ୍କୁ ମୋ ଚିତ୍ର ଭଲ ଲାଗେ ସମସ୍ତଙ୍କୁ ସେମାନେ ମୋ ଡ୍ରଇଂ ସବୁ ନେଇକି ଯାଆନ୍ତି ମୋତେ ଦିଅ ବହୁତ ଭଲ ଅଛି ଡ୍ରଇଂ କେମିତି ବନେଇଲୁ କେଉଁ ଜାଗାର ସବୁ ଭଲ କହନ୍ତି ଘରେ ମୋ ରୁମ୍ରେ ଘରେ ସବୁ ପଟେ ମୋ ଡ୍ରଇଂ ମୋ ଚିତ୍ର ସବୁ ଜାଗାରେ ଲଗେଇଛି ମୋତେ ବହୁତ ଭଲ ଲାଗେ